ଆମ ଘରେ ମୋର ପ୍ରିୟ ବାଇକ୍ ହେଉଛି ପ୍ରାଟିନା ବାଇକ୍ ଆମ ଘରେ ଅଛି ଆଇଁ ବାଇକ୍ ଏବଂ ମୋର ସ୍ୱପ୍ନର ବାଇକ୍ ହେଉଚି ବୁଲେଟ୍ କାହିଁକି କାହିଁକି ନା ମୁଁ ଏହି ବାଇକ୍ଟିକୁ ମୁଁ ବହୁତ ପସନ୍ଦ କରେ ଏବଂ ଏଥିରେ ରଙ୍ଗ ହେଉଛି ଲାଲ୍ କଲର୍ର ଏହି କଲର ମତେ ବହୁତ ଭଲ ଲାଗିଥାଏ ମୋତେ ବାଇକ୍ ଚଲାଇବା ପାଇଁ ପ୍ରାଟିନା ବାଇକ୍ ଆରାମଦାୟକ ଦେଇଥାଏ ଏହି ବାଇକରେ ମୁଁ ବହୁତ କିଛି ଲାଭ ବି ପାଇଛି ଏବଂ ମୋତେ ଆନନ୍ଦିତ କରିଥାଏ ମୋର ସ୍ୱପ୍ନରେ ଥିବା ବାଇକ୍ ମୁଁ ନିଜେ ରୋଜଗାର କରି କିଣିବି ଏବଂ ଏହି ସ୍ୱପ୍ନ ମୁଁ ନିଜେ ପୂରା କରିପାରିବି ଏବଂ ମୋର ପ୍ରାଟିନା ବାଇକ୍ ବି ମୋତେ ବହୁତ ଭଲ ଲାଗେ ଏବଂ ଆନନ୍ଦଦାୟକ ଦେଇଥାଏ ଆନଙ୍କ ଦାୟକ ଦେଇଥାଏ